ହଁ ମୁଁ କିଛି ପ୍ରମୁଖ ଟେକ୍ନୋଲୋଜି ବିଷୟରେ କହିପାରିବି ଯାହା ମୋ ଜୀବନ ସମୟରେ ଘଟିଛି ସ୍ମାର୍ଟଫୋନ୍ ଗାଡ଼ି ଟିକେଟ୍ କେମିତି ଅନ୍ଲାଇନ୍ ବୁକିଂ କରିପାରିବା ବସ୍ ଟ୍ରେନ୍ ଯେମିତି ଅନ୍ଲାଇନ୍ ଟିକେଟ୍ ବୁକିଂ କରିବା କୋଉଠି ଯିବାକୁ ହେବ କାର୍ ଓଲା ଯେମିତି ବୁକିଂ କରିପାରିବା ଅଟୋ ବାଇକ୍ ଯେମିତି ବୁକିଂ କରିପାରିବା ବ୍ୟାଙ୍କିଂ ଗୁଗୁଲ ଯେମିତି ପେମେଣ୍ଟ କରିବା କୋଉଠି ଅଛି ଆମକୁ ଅନ୍ଲାଇନ୍ ଦ୍ଵାରା ପେମେଣ୍ଟ କରିବାକୁ ପଡ଼ୁଛି ଏବେ ଗୁଗଲ ପେ ଫୋନ ପେ ପେଟିଏମ ଆଉ କାହାକୁ ପଇସା ପଠେଇବାର ଅଛି ଆମକୁ ବ୍ୟାଙ୍କକୁ ଯାଇକି ଛିଡ଼ା ହେଇକି ଲାଇନରେ ଛିଡ଼ା ହେଇକି ରହିବାକୁ ପଡ଼ୁନି ଅନ୍ଲାଇନ୍ ଦ୍ଵାରା ଫୋନ ପେ ଦ୍ଵାରା ଆମ ପଇସା ଟ୍ରାନ୍ସଫର ହେଇଯାଉଛି ସ୍ଵିଗି ଖାଦ୍ୟ ଅର୍ଡ଼ର କରିବା ଯେମିତି ଆମକୁ ପିଜା ଅର୍ଡ଼ର କରିବା ଆଉ କାହା ସହିତ ଦେଖିକି କଥା ଲାଗିବା ଅଛି ଭିଡ଼ିଓ କଲ ଜରିଆରେ ଯେମିତି କଥା ଲାଗିବା ସପିଂ କରିବା ଅନ୍ଲାଇନ୍ ପ୍ୟାଣ୍ଟ ସାର୍ଟ ଚପଲ ଘଣ୍ଟା ଆଉ ଇୟରଫୋନ୍ ତାପରେ ଗଲା ଚଷମା ଆଉ ଜୁତା ଯେଉଁଟା ଅର୍ଡ଼ର କରିବାର ଅଛି ଆମକୁ ଅନ୍ଲାଇନ୍ ଦ୍ଵାରା ଅର୍ଡ଼ର କରି ପାରୁଛୁ ଟୁଲୁ ମେସିନ ଯେମିତି ଆମେ ଆଗରୁ ଦଉଡ଼ିରେ ଦଉଡ଼ିରେ ପାଣି କାଢ଼ିବାକୁ ପଡ଼ୁଥିଲା କୂଅଁରୁ ସେ ସବୁ ଏବେ ଆଉ ସେମିତି କରିବାକୁ ପଡ଼ୁନି ଟୁଲୁ ମେସିନ ଦ୍ୱାରା ଆମକୁ ଘଣ୍ଟାକରେ ପାଣି ଏତେ ଗୁଡ଼ାକ ଖୋଳି ଦେଉଛି ପାୱାରଟେଲର ପାୱାରଟେଲର ହେଲା ଯେମିତି ଆଗ ହଲରେ ଆମକୁ ଚାଷ କରିବାକୁ ପଡ଼ୁଥିଲା ବହୁତ କଷ୍ଟ ହେଉଥିଲା ଆଉ ଏବେ ପାୱାରଟେଲର ଦ୍ଵାରା କଣ ହେଉଛି ଘଣ୍ଟାକରେ ଗୋଟିଏ ଏକର ଯୋତି ଦେଉଛୁ ଆଉ ଘଣ୍ଟାଟାରେ ଅଧା ଏକଡ଼ ବି ଭଲରେ ଯୁତି ହେଉ ନଥିଲା ସେ ସବୁ ଗୁଡ଼ାକ ଏବେ ବହୁତ ସୁବିଧା ହେଉଛି ଟେକ୍ନୋଲୋଜି ଆଗକୁ ବଢ଼ୁଛି ଆଉ